ମୋର୍ ପ୍ରିୟ କଲାକାର୍ମାନେ ବହୁତ୍ ଅଛନ୍ ଯାହାକୁ ମତେ ବହୁତ୍ ଭଲ୍ ଲାଗ୍ସି ତାକର୍ କଲାମାନେ ବି ବହୁତ୍ ଭଲ୍ ଲାଗ୍ସି ସମ୍ବଲପୁରୀ କଲାମାନେ ବହୁତ୍ ବିଭିନ୍ନ ଅଛେ ସେ ସବୁ ବହୁତ୍ ଭଲ୍ ଲାଗ୍ସି ଦେଖବାର୍ କେ ବି ବହୁତ୍ ଭଲ୍ ଲାଗ୍ସି ଆଉ ମୋତେ ପ୍ରବାହିତ୍ ବି କର୍ସି ସେ ଜିନିଷ୍ମାନେ ଆଉ ଯେନୁ ବି ହେଲେ ଦେଖବାର୍କେ ବୋହୁତ୍ ଭଲ୍ ଲାଗ୍ସି ତାକର୍ କଲାମାନେ ବହୁତ୍ କିଛୁ ଅଛେ ସମ୍ବଲପୁରୀ କଲାରେ ଯେନେ କି ଆମ୍କୁ ଆମ୍କୁ ବୋହୁତ୍ ଦେଖବାର୍କେ ଆକର୍ଷିତ୍ କର୍ସି ପ୍ରବାଭିତ୍ କର୍ସି ପୂଜାବିଧିରେ ପୂଜାବିଧିରେ ବି ବୋହୁତ୍ କଲାକାର୍ମାନେ ଆଏସନ୍ ଯେ ଦେଖବାର୍କେ ବହୁତ୍ ଭଲ୍ ଲାଗ୍ସି କିଛୁ ଫଙ୍କସନ୍ ହେଲେ ବି ବହୁତ୍ ଭଲ୍ ଲାଗ୍ସି ଆସନ୍ ଯେ ବହୁତ୍ କିଛୁ କଲାକାର୍ମାନେ ଅଛନ୍ ଯେ ଆମର୍ ସମ୍ବଲପୁରୀ କଲାମାନକୁ ବହୁତ୍ ପସନ୍ଦ୍ କରସନ୍ ଦେଖବାର୍କେ ବି ବହୁତ୍ ପସନ୍ଦ୍ କରସନ୍